ଇତିହାସ ଏମିତି ଏକ ପାଠ ଯାହାକୁ ସହଜରେ ଗପ ଭଳି ମନେ ରଖିହେବ ଭାରତର ଏବଂ ଭାରତ ବାହାର ବିଷୟରେ ଇତିହାସ ଆମକୁ ସୂଚନା ଦିଏ ଅତୀତର ଘଟଣାବଳୀକୁ ମନେ ରଖିବା ପାଇଁ ଆମେ ଇତିହାସ ପଢ଼ିବା ନିହାତି ଆବଶ୍ୟକ ଇତିହାସ ଆମକୁ ଓଡ଼ିଆ ଭାଷାର ସମୃଦ୍ଧି ବିଷୟରେ ସୂଚନା ମଧ୍ୟ ଦେଇଥାଏ ଓଡ଼ିଆ ଭାଷା କିପରି ଏବଂ କେଉଁ ମହାନ କବିଙ୍କ ଦ୍ୱାରା ଓଡ଼ିଆ ଭାଷା ଉନ୍ନତି ହୋଇଛି ସେହି ବିଷୟରେ ସାରଳା ଦାସ ଆ ସେହି ବିଷୟରେ ସାରଳା ଦାସ ସୂଚନା ଦେଇଛନ୍ତି ସାରଳା ଦାସ ଆଜିକୁ ପ୍ରାୟ ଛଅଶହ ବର୍ଷ ତଳେ କଟକ ଜିଲ୍ଲାର ଝଙ୍କଡ଼ ଗ୍ରାମରେ ଜନ୍ମ ହୋଇଥିଲେ ତାଙ୍କର ପିଲାଦିନର ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା ସେ ନିଜକୁ ସାରଳା ଚଣ୍ଡୀଙ୍କର ପୁତ୍ର ବୋଲି କହୁଥିଲେ ସାରଳା ଠାକୁରାଣୀଙ୍କ ଦୟାରୁ ସେ କବିତ୍ୱ ଲାଭ କରି ଓଡ଼ିଆରେ ଅଠର ଖଣ୍ଡ ମହାଭାରତ ରଚନା କରିଥିଲେ ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣ ତାଙ୍କରି ଦ୍ୱାରା ରଚିତ ତାହାଙ୍କୁ ଲୋକେ ସୁଦ୍ର ମୁନି ବୋଲି କହୁଥିଲେ ସେ ହେଉଛନ୍ତି ଆମ ଓ ଓଡ଼ିଶା ସାହିତ୍ୟର ଗୌରବ ସାରଳା ଦାସଙ୍କ ଓଡ଼ିଆ ଓଡ଼ିଶା ଏବଂ ଓଡ଼ିଆ ଭାଷାରେ ବିଶେଷ ମହତ୍ତ୍ୱ ରହିଅଛି